ହଁ ଭାଇ ଆପଣ କେଉଁଠି ଅଛନ୍ତି ମୁଁ ତ ଲ୍ୟାଣ୍ଡମାର୍କ ଦେଇଥିଲି ବିବେକାନନ୍ଦ ସ୍କୁଲ ମୁଁ ତ ବିବେକାନନ୍ଦ ସ୍କୁଲ ଗେଟ୍ ଫ୍ରଣ୍ଟରେ ଅଛି ଆପଣ କେଉଁଠି ଆପଣ ତ ଜାଣିପାରୁନାଇଁ ଏଠି ବହୁତ ଗୁଡ଼ାଏ ଗାଡ଼ି ଅଛି ଜାଣିପାରୁନୁ ଆପଣ ଆପଣ କେମିତିଆ ସାର୍ଟ ପିନ୍ଧଛନ୍ତି ରେଡ଼ କଲରର ସାର୍ଟ ମୁଁ ଦେଖନ୍ତୁ ଗୋଟେ ଲେଫ୍ଟ ସାଇଡ଼୍ରେ ଗୋଟେ ଅଛି ବିବେକାନନ୍ଦ ସ୍କୁଲ ବିବେକାନନ୍ଦ ସ୍କୁଲର ମେନ୍ ଗେଟ୍ ମେନ୍ ଗେଟ୍ ସାଇଟ୍ରେ ଗୋଟେ କୋଲ୍ଡ଼ ଡ୍ରିଙ୍କସ ଦୋକାନ ଅଛି ସେ ଦୋକାନ ପାଖରେ ମୁଁ ଗେଟ୍ ଆଉ କୋଲ୍ଡ଼ ଡ୍ରିଙ୍କସ ଦୋକାନ ମଝିରେ ସେ ପାଖାପାଖି ଛିଡ଼ା ହେଇଛି ମୋତେ ଦେଖିପାରୁଛନ୍ତି ଆପଣ ଆପଣ ଆପଣ ବିବେକାନନ୍ଦ ସ୍କୁଲ ଗେଟ୍ ପାଖକୁ ପଳାଇ ଆସନ୍ତୁ ଆପଣ ବୋଧେ ଅପୋଜିଟ୍ ରୋଡ଼୍ରେ ଅଛନ୍ତି ବିବେକାନନ୍ଦ ସ୍କୁଲ ପାଖକୁ ପଳାଇ ଆସନ୍ତୁ ଆପଣ ଅପୋଜିଟ୍ ରୋଡ଼ରେ ଅଛନ୍ତି ୟୁଟର୍ନ ନେଇକି ବିବେକାନନ୍ଦ ସ୍କୁଲ ପାଖକୁ ପଳାଇ ଆସନ୍ତୁ ଠିକ୍ ଗେଟ୍ ପାଖରେ ମୁଁ ଛିଡ଼ା ହେଇଛି ଗେଟ୍ ପାଖରେ ଗେଟ୍ ପାଖରେ ଗୋଟେ ଦୋକାନ ବି ଅଛି କୋଲ୍ଡ଼ ଡ୍ରିଙ୍କସ ଦୋକାନ ଦୋକାନ ପାଖରେ ଅଛି ହଁ ରେଡ଼୍ ସାର୍ଟ ପିନ୍ଧଛନ୍ତି ମୁଁ ଜାଣିପାରଲିଣି ଆପଣ ଆସନ୍ତୁ ଗାଡ଼ି ନମ୍ବର କେତେ ଟୁ ଥ୍ରୀ ଫାଇଭ ସେଭେନ ହଁ ହଁ ଠିକ୍ ଅଛି ଆଜ୍ଞା ଆଜ୍ଞା ଆପଣ ଆସନ୍ତୁ ମୁଁ ଅଛି ସେ ବିବେକାନନ୍ଦ ସ୍କୁଲ ପାଖରେ ଅଛି ଆଜ୍ଞା